ହଁ ଦୋକାନ ବର୍ଷା ଦିନ ମାନ୍ଦାଳିଆ ଚାଲିଛି ଆଉ ବିକ୍ରି କିଛି ନାଁ ହବା କି ଦୋକାନ ତ ବହୁତ ହେଇଯାଇଛି କି ନାହିଁ ସେଥିଲାଗି ବିକ୍ରି ବି ବେଶୀ ନା ହବା ଲୋକ ସଂଖ୍ୟା ବି କମ୍ ହେଉଛନ୍ତି ଦୋକାନ ସଂଖ୍ୟା ବେଶି ହେଉଛି ଆଉ ଗ୍ରାହକ ହେଲେ କାହିଁ ଆଉ ସୁରଟା ଆଡ଼େ କେମ୍ତି ଚାଲୁଛି ହଁ ହଁ ହେନିକି ଏ ହ ହେନ୍ ଟା ଗଲେ ଭଲସେ ଚାଲୁ ନହେଲେ ହେନକି ଯାଇ ତୁ ଘର ଛାଡ଼ିକିିନି ବେପାର ଯୁଆଡ଼େ ପଇସା ଯୁଆଡ଼େ ଆଡ଼େ ଯିବୁ ଆଉ ନାଇଁ ଗଲେ ହେଲେ ହବା ଏଇନେ ବହି ବହି କିନେ ଲାଭ କାଇଁନା ଆଜି ଆଣୁଛୁ ରଖୁଛୁ ବିକ୍ରି ନହେଲେ ଚିଡ଼ୁଛୁ କାଲି କରୁଛୁ ବିକ୍ରି ନହେଲେ ଚିଡ଼ୁଛୁ ପଇସା ବି ଯେତିକି ଖର୍ଚ୍ଚ କରାହେଉଛି ସେତିକି ବି ଲାଭ ନାହି ହେବା ଦେଖବା ଯିବୁ ନହେଲେ ଏଠେ ରହିକିନା ଆଉ ଲାଭ ନାହିଁ ନା ଇନକମ୍ ନହେଲେ ଛୁଆ ପାଠ ପଢ଼ାଇ ପାର୍ବୁ ହେଲେ ଆଜିକାଲି ଯୁଗରେ ଛୁଆ ପଢ଼େଇ ନାଇଁ ହେକି ଆଜିକାଲି ଦୁନିଆରେ ଚଳିବା ଲାଗି ହେଲେ ଖାଲି ଟଙ୍କା ଟଙ୍କା ଟଙ୍କା ନହେଲେ ଘର ଚଳିବ ନାହିଁ ସେଥିପାଇଁ ଦେଖୁଛ ତ ଭାଇ ମାନ୍ଦାଳିଆ କେମିତି ବେପାର ଚାଲିଛି ଆଉ ଚଳି ଆଉ ହେନେ ହେନେ କେନ୍ତି ଠିକ୍ ସେ ସି କାଁ ହେଉଛି ତମ ବେପାର ଅ ହଁ ବୋଇଲେ ହେନିକି ଯିବା ନହେଲେ ଆଉ ଛୁଆପିଲା ଧରିକିନି ଯିବା ଆସିବା ତ କର ନାଇ ହୁଏ ଛୁଆପିଲା ଧରିକିନି ଯାଇକିନି ହେନେ ରହିବି ଆଉ ଜାଗା ଯୁଗିଟେ ବୁଝି ବୁଝା ଦେଇଥିବୁ ଆଗୁରୁ ଜାଗା ଯୁଗିଟେ ବୁଝିଲେ ସେନେ ରହିବାକୁ ସୁବିଧା ହବା ଆଉ ସଡନ୍ ଯାଇକିନି ବେପାରଟେ କରିହବା କାଁ ହଁ ସଡ଼ନ୍ ଯାଇ ନହିଁ ହୁଏ କିଏ କରି ନାଇଁ ହୁଏ ସେଥିଲାଗି ଏଇଥର ଯାଅ ଆରଥର ଛୁଟିକି ଯ ଆସିବ ହେନେ ଯାଇକିନି ରହିବି ଯେ ଠିକ ବେପାର ଗୋଟେ କଲେ ଚିକିତ୍ସାକୁ ପଢ଼େଇ ପଢ଼ା ପାର୍ବୁ ଏନୁକ ବି ଠିକ୍ ସେ ଖାନା ପିନା କରିପାରିବୁ ଏଠେ ତ ଆଜି ଦିନେ ବେପାର ଚଲୁଛି ଦିନେ ବର୍ଷା ହେଉଛି ସବୁଦିନ ତ ବର୍ଷା ଲାଗି ରହିଛି ଇନ୍ଦିରା ଆଉ ବେପାର ଚଳିବ କି ବେପାର ହିଇନ୍ଦିରେ ନାଇଁ ଚଳେ ଆଉ ଖାଇବା ପିଇବା ବି ଅସୁବିଧା ହେଉଛି ଛୁଆକୁ ପଢ଼େଇବାରେ ବି ଅସୁବିଧା ହେଉଛି ମେଡ଼ିକାଲ୍ ଖର୍ଚ୍ଚ ବି ନାଇଁ ହେତା ହେଇପାର୍ବା ଦେହ ବି ତା ବାପାର ଟିକେ ହେତା ଅଛି ସୁଗାର ଦିହ ସେଥିଲାଗି ପୁଣି ପଇସା ପତ୍ର ମହାନ ଦରକାର ହେଉଛି ହଁ ସେଥି ଲାଗି